ମୁଁ ଓଡ଼ିଶା ସରକାରଙ୍କ କାର୍ଯ୍ୟରେ ନିୟୋଜିତ ହେବାକୁ ଚାହୁଁଛି ଯେପରି ଆମର ପଞ୍ଚାୟତ ଏଗଜୁକିଟିଭ ଅଫିସର କିମ୍ବା ବ୍ଲକ ଡେଭଲପମେଣ୍ଟ ଅଫିସର ଏହି ସବୁ ଚାକିରୀରେ ନିୟୋଜିତ ହୋଇ ସାଧାରଣତଃ ଆମର ବ୍ଲକର କିମ୍ବା ପଞ୍ଚାୟତର କିମ୍ବା ଗ୍ରାମାଞ୍ଚଳରେ ହେଉ କିମ୍ବା ଯେଉଁ ସବୁ ଲୋକମାନଙ୍କୁ ମୋ ଦ୍ୱାରା ସାହାଯ୍ୟ କରିପାରିବି ସାହାଯ୍ୟ କରିବାକୁ ଚାହେଁ ସାଧାରଣତଃ ଏଥିପାଇଁ ମୋତେ ପ୍ରତ୍ୟେକ ଦିନ ପରିଶ୍ରମ କରିବାକୁ ପଡ଼େ ଗଣିତ ପଢ଼ିବାକୁ ପଡ଼େ ରିଜୋନିଂ ପଢ଼ିବାକୁ ପଡ଼େ ଏବଂ ଜେନେରାଲ ନଲେଜ ପଢ଼ିବାକୁ ପଡ଼େ ସାଧାରଣତଃ ସେ ହିଷ୍ଟ୍ରି ହେଉ କିମ୍ବା ଭୌଗଳିକ ବିଜ୍ଞାନ ହେଉ ଏସବୁକୁ କ'ଣ ପ୍ରତ୍ୟେକ ଦିନ ବାରମ୍ବାର ପଢ଼ିବାକୁ ପଡ଼େ ଏବଂ ପାଖାପାଖି ଦିନକୁ ବାରରୁ ଚଉଦ ଘଣ୍ଟା ପରିଶ୍ରମ କରିବାକୁ ପଡ଼େ କିଛି ସାଙ୍ଗମାନେ ମିଶି ମଧ୍ୟ ପରିଶ୍ରମ କରିଥାଉ ଏବଂ ପ୍ରତ୍ୟେକ ସାଙ୍ଗମାନଙ୍କ ସହିତ ମଧ୍ୟ ମୁଁ ମଧ୍ୟ ସରକାରୀ ଚାକିରୀ ଟିଏ ପାଇବାକୁ ଚାହେଁ କାହିଁକିନା ସରକାରୀ ଚାକିରୀ ଦ୍ଵାରା ଏକ ଉତ୍ତମ ଭବିଷ୍ୟତ ଗଠନ କରିପାରିବା ଏବଂ ମୋର ପରିବାରକୁ ମଧ୍ୟ ସୁଖରେ ରଖିପାରିବି ଏବଂ ବାପାମାଆଙ୍କ ନାଁ ରଖିପାରିବି ଯାହାକି ମୋର ଏକ ଉତ୍ତମ ଇଚ୍ଛା ଥାଏ ଏବଂ ମୁଁ ଏହିପରି ଭାବରେ ଭବିଷ୍ୟତକୁ ଗଢ଼ି ତୋଳିବାକୁ ଚାହୁଁଛି